ମୁଁ କେବେ ଗୋଷ୍ଠୀ ଦୌ ସହିତ ଦୌଡ଼ିନି ଆଉ ପିଲାବେଳେ ସ୍କୁଲରେ ଯୋଉ ଦୌଡ଼ା ଦୌଡ଼ି ପ୍ରତିଯୋଗିତା ହୁଏ ସେଥିରେ ଭାଗ ନେଇଛି ଆଉ ସେଟା ଛୋଟବେଲର କଥା ବର୍ତ୍ତମାନ ସେ ବିଷୟରେ ମନେ ପକେଇଲେ ପିଲାଦିନର କଥା ମନେ ପଡ଼େ ଆଉ ସେହି ଦିନ ଠାରୁ ଖେଳକୁଦ ଦୌଡ଼ା ଦୌଡ଼ିରେ ଆଉ ମନ ନାହିଁ ଆଉ ମୋର ସେଭଳି ଅନୁଭୂତି ନାହିଁ ଯେଉଁଟା ଆମେ କୋଉ ଗୋଷ୍ଠୀ ସାଙ୍ଗରେ ଦୌଡ଼ା ଦୌଡ଼ି କରିବାର ତ ଏପରିକି ରହୁଛୁ ଆଉ